ହ୍ୟାଲୋ ହଁ ସାହିଲ ରେଷ୍ଟୁରାଣ୍ଟ କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ ଗୋଟେ ଅର୍ଡ଼ର କରିଥିଲି ପନ୍ଦର ମିନିଟ୍ ତଳେ ହଁ ମୁଁ ଗୋଟେ ଅର୍ଡ଼ର କରିଥିଲି ସେଥିରେ ଥିଲା ମୋର ଅର୍ଡ଼ର ପିଜ୍ଜା ଥିଲା ଗୋଟେ ବର୍ଗର ଥିଲା ଆଉ ଗୋଟେ କୋଲ୍ଡ୍ରିଙ୍କସ୍ ଥିଲା ସେଇଟା ହଉଛି ବାନାନା ଶେକ୍ କୋଲ୍ଡ୍ରିଙ୍କସ୍ଟା ହଁ ତ ମୁଁ ସେଥିରେ କିଛି ଆଡ଼ କରିବା ପାଇଁ ଚାହେଁ ଯେହେତୁ ମୋର ଅର୍ଡ଼ରଟା ଏପର୍ଯ୍ୟନ୍ତ ଆସିନି ତ ମୁଁ ମୁଁ ସେଥିରେ କିଛି ଆଡ଼ କରିବା ପାଇଁ ଚାହେଁ ଆଉ ସେ ଆଡ଼ କଲା ପରେ ମୋର ଏକାଥରେ ମୋ ଅର୍ଡ଼ରଟା ମୋତେ ଆଣିକି ଦେଇଦେଇଥାନ୍ତେ ଆଜ୍ଞା ହଁ ମୁଁ ଆଡ଼ କରିବା ପାଇଁ ଚାହେଁ ଲେଖିଦେବେ ଅ କିଛି ଫ୍ରୂଟ୍ ଜୁସ୍ ଆପଣଙ୍କ ପାଖରେ ଆଭେଲେବଲ୍ ହେଇପାରିବ କି ହଁ ବାନାନା ଶେକ୍ ତ ମୁଁ ଅଲରେଡ଼ି ଆଗରୁ ଅର୍ଡ଼ରଟିଏ ଦେଇଛି ତା' ଛଡ଼ା ଆଉ କିଛି ଆଚ୍ଛା ଆଚ୍ଛା ହଁ ହଁ ମାଜା ହଁ ମାଜା ସହିତ ଆଉ କ'ଣ ଅଛି ଆପେଲ୍ ଜୁସ୍ ଆଚ୍ଛା ଆଚ୍ଛା ଠିକ ଅଛି ହଁ ହଁ ଠିକ ଅଛି ସେ ଅ ବ ସେ ବାନାନା ଶେକ୍ ସହିତ ଆପଣ ଆପେଲ୍ ଜୁସଟା ମଧ୍ୟ ଆଡ଼ କରିଦେବେ ଆଉ ହଁ ହଁ ଆଉ ସେଥିରେ ଦହି ମଧ୍ୟ ଆଡ଼ କରିଦେବେ ହଁ ଆଉ ମୁଁ ଡାଲି ବି ଅର୍ଡ଼ରଟା ଦେଇ ଦଉଛି ମୋତେ ଡ଼ାଲି ବି ଆଣିଦେବେ ସେଥିରେ ହଁ ହଁ ଠିକ ଅଛି ହଉ ଧନ୍ୟବାଦ